ଆମ ଅଞ୍ଚଳରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଦୌଡ଼ିବାରେ ନିୟୋଜିତ ହୋଇଥାନ୍ତି ହୁଅନ୍ତି ଦୌଡ଼ିବା ଦ୍ୱାରା ଛୋଟ ପିଲାମାନଙ୍କର ଦେହ ସୁସ୍ଥ ରହିଥାଏ ପିଲାମାନଙ୍କର ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୁଏ ପ୍ରତ୍ୟେକ ଦିନ ଦୌଡ଼ିବା ଦ୍ୱାରା ଛୋଟ ପିଲାମାନେ ସୁସ୍ଥ ସତେଜ ରହିଥାନ୍ତି ଏବଂ ତାଙ୍କର ଖାଦ୍ୟ ଠିକ୍ ଭାବରେ ହଜମ ହୋଇଥାଏ